ଏକ ଜାନୁଆରୀ ଦୁଇହଜାର ତେଇଶ ପନ୍ଦର ମାର୍ଚ୍ଚ ଦୁଇହଜାର କୋଡ଼ିଏ ଛବିଶ ଡ଼ିସେମ୍ବର ଦୁଇହଜାର ବାଇଶ ପନ୍ଦର ଅକ୍ଟୋବର ଦୁଇହଜାର ଉଣେଇଶ ତେର ଜୁଲାଇ ଉଣେଇଶ ଶହ ଅଶୀ